ହଁ ଆମର ସ୍ଥାନରେ ଏଠି କଳାକୃତ୍ତିମାନେ ଅଛନ୍ତି କଳାକାରମାନେ ଅଛନ୍ତି ଆଉ ଆମ ଗାଁରେ ପର୍ବପର୍ବାଣଣି ପୂଜା ପାଠ ହେଲେ ଗୋଟେ ଫଙ୍କସନ୍ ରଖାଯାଉଛି ତାହିଁରେ ସମସ୍ତେ ଭାଗ ନେଉଛନ୍ତି ପାାର୍ଟିସିପେଟ୍ କରୁଛନ୍ତି ଏବଂ ପ୍ରାଇଜ୍ ମଧ୍ୟ ରଖା ହେଉଛି ପ୍ରାଇଜ୍ର ଦାମ୍ ମଧ୍ୟ ଏମିତି ପାଞ୍ଚ ଶହ ହଜାର ଦୁଇ ହଜାର ଏମିତି ଥାଉଛି ତ ସେ ପର୍ବପର୍ବାଣିରେ ଏନ୍ତି କ'ଣ ଉତ୍ସାହିତ ହୋଇକି ସମସ୍ତେ ପାାର୍ଟିସିପେଟ୍ କରିକି ଭାଗ ନେଇକି ତାହିଁରେ କଳାକାର ଦେଖାଉଛନ୍ତି ସଙ୍ଗୀତ ନୃତ୍ୟ ଆକ୍ଟିଂ ଡ୍ରାମା ଆଉ ଏସବୁ ହେଉଛି ତ ପ୍ରାଇଜ୍ ପାଇଁ ଲୋକମାନେ ଉତ୍ସାହିତ ହୋଇକି ଜାଗ୍ରତ ହୋଇକି ତାଙ୍କେ ତାଙ୍କର କଳା ଦେଖଉଛନ୍ତି